ମୁଁ ଭାବେ ଯେ ଟ୍ରେଡ଼ମିଲ୍ରେ ଦୌଡ଼ିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ କୌଣସି ବିପଦ ହେବାର ସମ୍ଭାବନା ମଧ୍ୟ ନଥାଏ ଏଥିରେ ଆମେ ଆରମ୍ଭରେ ଦ୍ରୁତ ଏବଂ ଧୀରେ ଦଉଡ଼ି ପାରିବା ଏହା ହେଉଛି ଏକ ମେସିନ୍ ମେସିନ୍ ତେଣୁ ସେହି ଗୋଟିଏ ସ୍ଥାନରେ ରହି ଆମେ ଦୌଡ଼ି ପାରିବା ଏଥିରେ ଦୌଡ଼ିବା ଦ୍ୱାରା ତଳେ ପଡ଼ି ଖଣ୍ଡିଆ ହେବାର ସମ୍ଭାବନା ନାହିଁ କିମ୍ବା ଗୋଡ଼ ହାତ ଭାଙ୍ଗିଯିବା ମଧ୍ୟ ଭୟ ନାହିଁ କିନ୍ତୁ ଯଦି ଆମେ ମାଟି ଉପରେ ଦୌଡ଼ିବା ମାଟି ଉପରେ ଦୌଡ଼ିବା ସମୟରେ ତଳେ ପଡ଼ି ଗୋଡ଼ ହାତ ଖଣ୍ଡିଆ ହେବା ସହ ହାତ ଗୋଡ଼ ଭାଙ୍ଗି ଯିବାର ମଧ୍ୟ ସମ୍ଭାବନା ରହିଛି ମାଟି ରାସ୍ତାରେ ଦୌଡ଼ିବା ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି ତେଣୁ ଟ୍ରେଡ଼ମିଲ୍ରେ ଦୌଡ଼ିବା ଏବଂ ମାଟିରେ ଦୌଡ଼ିବା ସଳେନ ରୁହେଁ ଟ୍ରେଡ଼ମିଲ୍ରେ ଦୌଡ଼ିବା ଆମର କୌଣଣସି କ୍ଷତି ହୁଏ ନାହିଁ ଏବଂ ମାଟି ମାଟିରେ ଦୌଡ଼ିଲେ ଅନେକ ବିପଦ ରହିଛି ତେଣୁ ଆମେ ଟ୍ରେଡ଼ମିଲ୍ରେ ଦୌଡ଼ିବା ଉଚିତ୍